ଶିକ୍ଷକ ମାନେ ବିଦ୍ୟାଳୟରେ ଛାତ୍ରଛାତୀ ମାନଙ୍କୁ ବା ବହି ପାଠ ପଢ଼େଇବା ସହିତ ସେମାନେ କେମିତି ବଡ଼ ବଡ଼ଲୋକଙ୍କୁ ସମ୍ମାନ ଜଣେଇବେ ତାଙ୍କ ସହିତ ସମ୍ମାନର ସହିତ କଥାବାର୍ତ୍ତା ହେବେ ତାଙ୍କୁ ସମ୍ମାନ ଦେବେ ତାଙ୍କୁ ବଡ଼ ଲୋକମାନଙ୍କୁ ପ୍ରଣାମ ଜଣେଇବେ ତାଙ୍କ ସହିତ ଭଲ ବ୍ୟବହାର କରିବେ ବଡ଼ ଲୋକଙ୍କ କଥା ଉପରେ କଥା କହିବେ ନାହିଁ ସମସ୍ତଙ୍କୁ ସମ୍ମାନର ସହିତ କଥାବାର୍ତ୍ତା କରିବେ ଶିକ୍ଷକ ମାନଙ୍କୁ ସମ୍ମାନ ଦେବେ ଶିକ୍ଷକ ମାନଙ୍କର ଶିକ୍ଷକ ମାନଙ୍କର ସବୁ କଥା ମାନିବେ ସବୁ କଥା ମାନିବେ ପରିବାର ଲୋକଙ୍କର ପରିବାର ଲୋକ ସମସ୍ତଙ୍କ କଥା ମାନିବେ ବାପା ମା'ଙ୍କର କଥା ମାନି ଚଳିବେ ଗୁରୁଜନଙ୍କ କଥା ମାନି ଚଳିବେ ଘର ପରିବାରଙ୍କ କଥା ମାନି ଚଳିବେ